ଦେଖନ୍ତୁ ଆଜ୍ଞା ଆମେ ତ ହେଲୁ ଗାଁ ଗହଳିର ଲୋକ ଆମ ପିଢ଼ି ପରେ ପିଢ଼ି ସବୁ ଏଇଠି ଭିଟାମଟିରେ ଚାଷ କାର୍ଯ୍ୟ କରିକି ଏଇ ପାଖ ଆଖରେ କିଛି ଛୋଟମୋଟ ଚାକିରୀ କରିକି ସମସ୍ତେ ଭଲ ମଜୁରୀ ଆଣିକି ମଜୁରିଆ କାମ କରିକି ଏଇଠି ସମସ୍ତେ ଏଇ ଭିଟାମାଟି ଛାଡ଼ିକି ଯାଉ ନ ଥିଲେ ସବୁ ଏଇ ଗାଁରେ ବସବାସ କରୁଥିଲେ ଆମେ ତ ସବୁ ଆଧୁନିକ ଯୁଗର ଛୁଆ ଆମେ ଆଉ ଏଇଠି କାଇଁ ରହିବୁ କାଇଁ ଚାଷ କାମ ତ ଦେଖୁଛନ୍ତି କିଛି ଲାଭ ହଉନି ଆଜିକାଲି ସେଥିପାଇଁ ମାଟି ପଙ୍କରେ କାଇଁ ଘାଣ୍ଟି ହେବ କାହିଁକି ସେଥିପାଇଁ ସମସ୍ତେ ଚାହୁଁଛନ୍ତି କି ଦୁଇ ଅକ୍ଷର ପାଠ ପଢ଼ି ବାହାରେ ଚାକିରୀ କରିକି ସେଇଠି ମାନେ ବାହା ହେଇକି ଭଲ ପୁଅ କି ଭଲ ଝିଅ ନିଜେ ଚାକିରୀ କରିବ ନିଜେ ଭଲ ଜୀବନସାଥି ବାଛିକି ସେଇଠି ବାହାରେ ନିଜେ ରହିବ ବୋଲି ଭଲ ରେ ମାଟି କାଦୁଅରେ ଆଉ କେହି ମାଟି କାଦୁଅରେ ଏଇଠି ଘାଣ୍ଟି ହେବାକୁ ଚାହୁଁନାହାନ୍ତି ସେଇଠି ବାହାରେ ରହିଲେ ନିଜେ ବି ଚାକିରୀ କରିକି ଇଏ କରିବ ନିଜ ସ୍ତ୍ରୀ ବି ଚାକିରୀ କରିବ ଶାରୀରିକ ପରିଶ୍ରମ ବେଶି କରିବାକୁ ପଡ଼ିବନି କିଛି କମ୍ପାନୀରେ ଛୋଟ ମୋଟ ଚାକିରୀ ହେଲେ ମଧ୍ୟ ଲୋକମାନେ ବାହାରେ କରିକି ବାହାରେ ରହି ଯାଉଛନ୍ତି ଆଉ ତେଣୁକରି ଆଉ କାହା ଗାଁ ଗହଳି ରେ ଆଉ ଭଲ ଭଲ ଲାଗୁନି